ସରକାରୀ ଯୋଜନା ଏବେ ତ ବହୁତଗୁଡ଼ିଏ ଆସିଲାଣି ଆମର କୃଷି ପାଇଁ ହେଉ ଆମର ବେରୋଜଗାର ପାଇଁ ହେଉ ପିଲାଙ୍କ ପାଠ ପଢ଼ା ପାଇଁ ଯଦି କୃଷି ଉପରେ ଦେଖିବା ସାଧାରଣତଃ ଆମର କାଳିଆ ଯୋଜନା ସରକାର ଆମର ଓଡ଼ିଶାରେ ଏବେ ଦେଉଛନ୍ତି ଯାହାରକି କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏ ଆର୍ଥିକ ସହୟତା ହିସାବରେ ପ୍ରଥମ କିସ୍ତି ପାଞ୍ଚହଜାର ଟଙ୍କା ଏବଂ ଦ୍ଵିତୀୟ କିସ୍ତି ଭାବରେ ପ୍ରତି ବର୍ଷ ଛଅ ମାସକୁ ଥରେ ଦୁଇହଜାର ଟଙ୍କା ଲେଖାଏଁ ଆସୁଛି ପ୍ରଧାନ ମନ୍ତ୍ରୀ କୃଷି ଯୋଜନା ମଧ୍ୟ ଗୋଟିଏ ଅଛି ପିଏମ୍ କିଷାନ ସେଥି ସେଥିରେ ମଧ୍ୟ କୃଷକମାନଙ୍କୁ ଆର୍ଥିକ ସହାୟତା ହିସାବରେ ବର୍ଷକୁ ଦୁଇ ତିନି ଥର ଦୁଇ ଦୁଇ ହଜାର ପାଞ୍ଚ ଛଅହଜାର ଟଙ୍କା ମିଳୁଛି ଆଉ ଯଦି ଆମର ସ୍ୱାସ୍ଥ୍ୟ ଉପରେ କରିବା ସାଧାରଣତଃ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଲାଗୁ ହେଉଛି ଯାହାଦ୍ଵାରାକି ଗରିବ ଲୋକମାନେ ମାଗଣାରେ ଚିକିତ୍ସା ପାଇ ପାରୁଛନ୍ତି ଧର କୌଣସି ଲୋକଙ୍କର ବହୁତ ବଡ଼ ବଡ଼ ରୋଗ ହେଲା ଲୋକଙ୍କ ପାଖରେ ପଇସା ନାହିଁ ଖର୍ଚ୍ଚ କରିବାକୁ ସେଥିପାଇଁ ସେହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମାଧ୍ୟମରେ ସେମାନେ କୌଣସି ସରକାରୀ ଡାକ୍ତରଖାନା ହେଉ ବେସରକାରୀ ଡାକ୍ତରଖାନାରେ ହେଉ ସେମାନେ ମାଗଣା ଯାଇ ଚିକିତ୍ସା ହୋଇପାରୁଛନ୍ତି ଆଉ ସରକାରୀ ଯୋଜନାଗୁଡ଼ିକ ବହୁତ ମଧ୍ୟ ଭଲ କିନ୍ତୁ କେତେକ କ୍ଷେତ୍ରରେ ସରକାର ଯୋଜନାଗୁଡ଼ିକ ବହୁତ ହରିଲୁଟ୍ ହେଉଛି ତେଣୁ ସେଥିପାଇଁ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ଆମେ ଚାହୁଁଛୁ ଯାହାଦ୍ଵାରାକି ସରକାର ଯେଉଁ ଯୋଜନା ସବୁ କରୁଛନ୍ତି ସେମାନେ ଗରିବଲୋକଙ୍କ ପାଖରେ ଠିକ୍ସେ ପହଞ୍ଚିବା ଦରକାର